ଢେଙ୍କାନାଳ ଜିଲ୍ଲାରେ ମୁଖ୍ୟତଃ ଚାଷ ଉପରେ ନିର୍ଭର କରେ ଆଉ ଢେଙ୍କାନାଳ ଜିଲ୍ଲାର କୌଣସି ବନବିଭାଗ ବା ବୟନଶିଳ୍ପ ବା ହସ୍ତତନ୍ତ୍ର ନାହିଁ ଏତେ ନାହିଁ ଆଉ ସେ ଚାଷ ଉପରେ ଲୋକମାନେ ସବୁ ନିର୍ଭର କରନ୍ତି ଯାହାକି ଧାନ ଆମଦାନୀ କରି ବା ଅନ୍ୟାନ ପନିପରିବା କରି ସେଥିରେ ପିଲାମାନଙ୍କୁ ପାଠଶାଠ ପଢ଼ାନ୍ତି ବା ଧାନରୁ ଚାଉଳ ଇନ୍କମ୍ କରନ୍ତି ଯାହାକି ଖାଇବା ପାଇଁ ଆଉ ମୁଖ୍ୟତଃ ଚାଉଳ ତା'ପରେ ସେଥିରେ ବନ୍ଧୁବାନ୍ଧବ ସେ ଧାନ ବିକ୍ରି ଟିକ୍ରି କରି ବନ୍ଧୁବାନ୍ଧବ ବା ପିଲା ପାଠ ପଢ଼ିବା ବା ଅନ୍ୟାନ୍ୟ ସଉଦାପତ୍ର କରିବା ମେଡ଼ିକାଲ୍ଠୁ ଆରମ୍ଭ କରି ସବୁ କେବଳ ଚାଷ ଉପରେ ହିଁ ନିର୍ଭର କରେ